ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଜାତିର ଭାଷାଗତ ଲୋକ ମାନେ ବସବାସ କରନ୍ତି ଯେମତିକି ଓଡ଼ିଆ ଲୋକ ମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିବା ସହିତ ଆଦିବାସୀ ଲୋକମାନେ ସେମାନଙ୍କର ଆଦିବାସୀ ଭାଷାରେ କଥାବାର୍ତ୍ତା କରିଥାନ୍ତି